ବୈଷୟିକ ଜ୍ଞାନ କୌଶଳୀ ଜୀବନରେ ବହୁତ ମାନେ ଉନ୍ନତି ଆଣିଛି ଯେମିତି କି ହେଲା ଆଗରୁ ଆମେ ନିଜେ ନିଜେ ହାତରେ ସବୁ କାମ କରୁଥିଲେ ଏବେ ସିନା ସବୁ ଜିନିଷ ହେଇଗଲା ଏମିତି କି ଟ୍ରାକ୍ଟର ହେଇଗଲା ହାରଭେଷ୍ଟଟର୍ ହେଇଗଲା ତୁମର ରୋଟାଭେଟର୍ ହେଇଗଲା ଏତିକି ବିଲବାଡ଼ି କାମ ଯେତିକି ହେଲା ସବୁ ଭଲ ହେଉଛି ତା'ପରେ ସହଜରେ ହେଇପାରୁଛି ସବୁ ଏଇସବୁ ଜିନିଷ ହେଇପାରୁଛି ଯେନ୍ତା କି ମୋଟର୍ ସାଇକେଲ ହେଇଗଲା ଆଗରୁ କ'ଣ ଚାଲି ଚାଲି ଲୋକ ଚାଳିଶ କିଲୋମିଟର ପଚାଶ କିଲୋମିଟର ଯାଉଥିଲେ ମୋଟର୍ ବାଇକ୍ଟେ ହେଲା ଆରାମରେ ମୋଟର୍ ବାଇକ୍ରେ ବସି କରି ଯେଉଁଠି ଆମକୁ ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଲାଗୁଥିଲା ସେଇଥିରେ ଅଧ ଘଣ୍ଟା ଭିତରେ ପହଞ୍ଚିକି ସବୁ କାମ ସାରିକି ପୁଣି ଫେରିକି ଆସିପାରୁଛୁ ସେଇଟା ହେଉଛି ଆମର ବୈଷୟିକ ଜ୍ଞାନ କୌଶଳ ବୈଜ୍ଞାନିକ ମାନେ ତିଆରି କଲେ ସବୁ ମୋଟର୍ ବାଇକ୍ ହେଲା ତ ପରେ ଗଲା ଆଗରୁ ଟିଭି ଫିବି ଏସବୁ ଆଗରୁ ରେଡ଼ିଓ ଫେଡ଼ିଓ ଚାଲୁଥିଲା ଏବେ ତାକୁ ଡେଭଲୋପ୍ କରିକି ଆମେ ଟି ଭି କଲେ ମୋବାଇଲ କଲେ ହାତ ହାତରେ ସବୁ ଗଣମାଧ୍ୟମ ଯେତିକି ନ୍ୟୁଜ୍ ଫ୍ୟୁଜ୍ ରହିଲା ସବୁ ଦେଖିପାରୁଛନ୍ତି ତ ବୈଷୟିକ ଜ୍ଞାନ କୌଶଳରେ ଆମର ଉନ୍ନତି ବହୁତ ଜୀବନକୁ ଉନ୍ନତି ଆଣିକି ଦେଇଛି ଆଉ ସେଇଭଳିଆ ଆମର ବହୁତ ଜିନିଷ ମାନେ ଘରେ ଥାଇ କରି ଆମର ବିଦେଶର ସବୁ ଖବର ଫବର ପାଇପାରୁଛେ ଏସବୁ ଜିନିଷ ବହୁତ ଜୀବନଶୈଳୀର ବୈଷୟିକ ଜ୍ଞାନ କୌଶଳରେ ବହୁତ ଉନ୍ନତି ଆଣିଛି